ମୋର ଯୋଗ ଗୁରୁ ହେଲେ ମୋ ଜେଜେ ଆଉ ମୋ ଜେଜେ ମୋତେ ବହୁତ କିଛି ଶିଖାଇଛନ୍ତି ଯେନ୍ତି ପଦ୍ମାସନ ଯୋଗାସନ ସୂର୍ଯ୍ୟ ନମସ୍କାର ସବୁକିଛି କେନ୍ତି ମୋ ଜେଜେଙ୍କ ପାଖରେ ପଇସା ନଥିଲା କିନ୍ତୁ ଏତେ ଟିଭିରେ ଆଡ଼ଭର୍ଟାଇଜ୍ ଦେଇପାରୁନଥିଲେ କି ଲୋକଙ୍କୁ ଏତେ ପ୍ରିୟ ହୋଇଅନ୍ତା ଯେହେତୁ ରାମଦେବ ବାବାଙ୍କ ପାଖରେ ବହୁତ ପଇସା ଅଛି ସେ ଗୋଟେ ଚ୍ୟାନେଲ୍ ଖୋଲିଛନ୍ତି ଲୋକମାନଙ୍କୁ ତାଙ୍କୁ ଦେଖୁଛନ୍ତି ଜାଣୁଛନ୍ତି କିନ୍ତୁ ମୋ ଜେଜେଙ୍କ ପାଖେ ପଇସା ନଥିଲେ କିନ୍ତୁ ସେ ରାମଦେବ ବାବାଙ୍କଠାରୁ ଆହୁରି ବେଶୀ କିଛି ବି ଶିଖିଥିଲେ ବହୁତ କିଛି ବି ଜାଣିଥିଲେ